ଯଦି ମୋତେ କେବେଳେ ସୁଯୋଗ ମିଳେ ମୁଁ ଥାଇଲାଣ୍ଡ ଯିବି ବୁଲିବାକୁ ଗଲେ ମୋତେ ପ୍ଲେନେରେ ବସିକି ଯିବାକୁ ବହୁତ ଖୁସି ଲାଗିବ ସେଠି ଗଲେ ନୂଆ ନୂଆ ଜାଗା ଦେଖିବି ନୂଆ ନୂଆ ଲୋକଙ୍କ ସହିତ ପରିଚିତ ହେବ ସବୁ ବୁଲିବୁ ସବୁ ଆଡ଼େ ବୁଲିଲେ ମୋ ମନ ବହୁତୁ ଖୁସି ହେବ ସେଥିପାଇଁ ମୁଁ ଥାଇଲାଣ୍ଡ ଯିବାକୁ ବହୁତ ପସନ୍ଦ କରେ